ମାଛ ଧରିବା ପାଇଁ ବହୁତ ପ୍ରକାର କୌଶଳ ଅଛି ଆଜ୍ଞା ଆମେ ସମୁଦ୍ରରେ ମାଛ ଧରିବାକୁ ଗଲେ ଜାଲ ବସି କରି ସେଠି ଜାଲ ସବୁ ଯେଉଁଟା ଚିରି ଚୁରା ଯାଇଥାଏ କି ତାଙ୍କର ଗୋଡ଼ି ଫୋଡ଼ି ଆମର କଟିଯାଇଥାଏ ସେଗୁଡ଼ା ସବୁ ସିଲେଇ ସୁଲା କରୁ ବସିକି ସମୁଦ୍ରକୁ କିଛି ସମୟ ଚାହୁଁ କଥାବାର୍ତ୍ତା ହଉ ଭଲ ମନ୍ଦ ହଉ ତା'ପରେ ଡଙ୍ଗା ଆମର ପାଖରେ ଆସି ପହଞ୍ଚେ ଡଙ୍ଗାରେ ଆମେ ସମୁଦ୍ର ଭିତରକୁ ଯାଉ ମାଛ ଧରିବା ପାଇଁ ମାଛ ଧରିକି ଫେରିଲା ପରେ ବହୁତ ସମୟ ଆମେ ବି ସେଠି ବସିଥାଉ ଜାଲ ବି କେତେକ ଜାଲ ଛିଡ଼ିଯାଇଥାଏ ତାକୁ ଫେରେ ସିଲେଇ ମିଲେଇ କରୁ କରି କୁରା କି ଆମେ ଆସୁ ମାଛ ଧରିବା ସମୟଟା ମିନିମମ୍ ପାଞ୍ଚ ଘଣ୍ଟା ସାତ ଘଣ୍ଟା ତିନି ଘଣ୍ଟା ଏମିତି ବି ଲାଗେ ଯଦି ବର୍ଷା ଫର୍ଷା ଭଲ ମନ୍ଦ କି ଖରା ତରା ହେଲା ତାକୁ ବି ଆମେ ସହଜରେ ସଜ୍ୟ କରି ସେ ସମୁଦ୍ର ଭିତରେ ରହି ଯଦି ପବନ ଫବନ ଜୋର୍ ହୁଏ ଆମେ ବାହାରି ପଳାଇ ଆସୁ ଆଉ ସେଇ ରକମ ମାଛ ଏଇ ରକମ ଟିକେ ଧରା ଧରା ହୁଏ ଆଉ ଯଦି ଅଧିକ ମାଛ ହେଇଥାଏ କିଛି ମାଛ ବି ଆମେ ବିକ୍ରି କରିଦେଉ ଆଉ କିଛି କିଛି ମାଛ ବି ଘରକୁ ଆଣୁ ଆମର ବନ୍ଧୁ ବାନ୍ଧବ ପରିବାର ଭଲମନ୍ଦ ଏମାନଙ୍କୁ ସବୁ ଦେବା ପାଇଁ ଏ ରକମର ମାଛର ବ୍ୟବସ୍ଥା ହୁଏ ଆଉ ନଦୀରେ ବେଶୀ ସମୟ ଯାଏ ସମୁଦ୍ରରେ ବି ବେଶୀ ସମୟ ଯାଏ ଆଉ